ଭାରତ ଇତିହାସ କେବଳ ଭାରତର ନିଜର ଇତିହାସକୁ ପର୍ଯ୍ୟବେସିତ କରିଛି ସେ କଥା ନୁହେଁ ବରଂ ବିଶ୍ୱ ଦରବାରରେ ନିଜକୁ ସ୍ଥାପିତ କରିପାରିଛି ଏକ ମହାନ ଇତିହାସ ଭାବରେ ଯଦି ଆମେ ଦେଖିବା ଭାରତର ଇତିହାସ ତଥା ହରପ୍ପା ଏବଂ ମହେଞ୍ଜୋଦାରର ଯେଉଁ ନଗର ପରିକଳ୍ପନା ଏବଂ ନାଳନର୍ଦ୍ଦମା ପରିକଳ୍ପନା ଯାହା କି ବିଶ୍ୱ ଇତିହାସରେ ଏକ ବହୁତ ବଡ ନାମ ହିସାବରେ ପର୍ଯ୍ୟବେସିତ କରିପାରିଛି ମୋ ପାଇଁ ଗର୍ବିତ ଇତିହାସର ସମୟ ହେଉଛି ଯେତେବେଳେ କି ମହାତ୍ମା ଗାନ୍ଧୀ ଉଣେଇଶହ ଏକତିରିଶ ମସିହାରେ ଭାରତଛାଡ଼ ଆନ୍ଦୋଳନ କଲେ ଯାହାଦ୍ୱାରା କି ଭାରତ ମାନେ ଇଂରେଜ ଛାଡିବା ପାଇଁ ବାଧ୍ୟ ହେଲେ ଏବଂ ଭାରତକୁ ଛାଡ଼ିକି ପଳାୟନ କଲେ ଭାରତକୁ ସ୍ୱାଧୀନତା ଆଣିବା ପାଇଁ ବହୁତ ସ୍ୱାଧୀନ ନେତା ତଥା ସଂଗ୍ରାମୀ ମାନଙ୍କର ହାତ ଅଛି କିନ୍ତୁ କିଛି ବିଶେଷ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ମାନେ ହେଲେ ସୁଭାଷ ଚନ୍ଦ୍ର ବୋଷ ମହାତ୍ମା ଗାନ୍ଧୀ ଲାଲା ଲଜପତ୍ ରାୟ ବାଲ ଗଙ୍ଗାଧର ତିଲକ ତଥା ଭଗତ ସିଂ ଜବାହାରଲାଲ ନେହୁରୁ ଖୁଦିରାମ ଏବଂ ସେମାନଙ୍କ ମଧ୍ୟରୁ କିଛି ଓଡ଼ିଶାର ସ୍ୱାଧୀନତା ନେତା ମାନେ ହେଲେ ନେତ୍ରୀ ମାନେ ହେଲେ ମାଳତୀ ଦେବୀ ରମା ଦେବୀ ଏହି ସବୁ ହେଲେ ଆନ୍ଦୋଳନର ଅସାଧାରଣ ନେତା